ଜଟଣୀ ବ୍ଲକ୍ର କଂଗ୍ରେସ ନେତା ହେଉଛି ସୁରେଶ କୁମାର ରାଉତରାୟ ସେ ହେଉଛି ଆମର ଲୋକାଲ ଏମ୍ଏଲ୍ଏ ଜଟଣୀର ଭଲମନ୍ଦ କାମ ତାଙ୍କଠି ସବୁ ଜଡ଼ିତ ଗାଁଗହଳିରେ ପଶି କେଉଁଠି ସ୍କୁଲ୍ ଘର ରିପେୟାରିଂ କେଉଁଠି କ୍ଲବ୍ ଘର ରିପେୟାରିଂ କେଉଁଠି ରାସ୍ତା ଭାଙ୍ଗିଯାଇଛି କେଉଁ କେଉଁ କେଉଁଠି ଖାଲଢିପ ହୋଇଛି ମାନେ ରାସ୍ତାରେ ରିପେୟାରିଂ କରିବା ପାଇଁ ସେସବୁ ତାଙ୍କୁ ଆମକୁ କହିବାକୁ ପଡ଼ିବନି ସେ ଆସିକି ତାଙ୍କର ନିଜେ ନିଜେ ବୁଲି ସେ ସବୁ ମାନେ ସମତଳ ପାଇଁ ସେ ତାଙ୍କର ନିଜେ ଆସିକି ବୁଲନ୍ତି ଆଉ ଜଟଣୀରେ ଆମର ଗୋଟିଏ ବଡ଼ ଓଭରବ୍ରିଜ୍ ଏଠି କରି କରିଛନ୍ତି ବର୍ତ୍ତମାନ ବି ତାଙ୍କର କାମ ଚାଲିଛି ସେପଟେ ଆମର ବି ବଡ଼ ବଡ଼ ଗେଟ୍ ବି କରିଛନ୍ତି ଆଉ ମାନେ ନଈ ବନ୍ଧଟେ ବି କରିଛନ୍ତି ତାଙ୍କର ସବୁ ଅତୁଳନୀୟ ପ୍ରକାର ସାହାଯ୍ୟ ଜଟଣୀରେ ଆଉ ପିଲା ଏଠି ଯେଉଁ ଖେଳକୁଦ ସବୁ କରନ୍ତି ସେଠି ଠିକ୍ ଟାଇମ୍ରେ ଆସିକି ତାଙ୍କ ମ୍ୟାଚ୍ରେ ଆସିକି ମାନେ ପ୍ରବେଶ କରିକି ତାଙ୍କୁ ପ୍ରାଇଜ୍ ଦେବା ଆଉ ମାନେ ଭଲ ଜିନିଷ ତାଙ୍କୁ ବତାଇବା ଆଉ ଶିକ୍ଷା ଦେବା ତାଙ୍କର ସେଇଟା ହେଉଛି ତାଙ୍କର ନିତିଦିନିଆ ଘଟଣା ସେଇଟା ଜଟଣୀରେ ଲୋକାଲ ଏମ୍ଏଲ୍ଏ ଆମର ସୁରେଶ କୁମାର ରାଉତରାୟ କହିବାକୁ ଗଲେ ସେ ଆମ ଭାଇ